ମୋ'ର ପିଲାଦିନର ଗୋଟିଏ ଅଭୁଲା ସ୍ମୃତି ରହିଛି ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ ମୋ' ନା ପିଇସି ନାନୀଙ୍କ ଝିଅ ଆମେ ଦୁହେଁ ଖେଳୁଥିଲୁ ବାରିଆଡ଼େ ଆମ୍ବ ଗଛ ପାଖେ ଖେଳୁଥିଲୁ ଟେକା ମାରି ଆମ୍ବ ଝଡ଼ାଉଥିଲୁ ଗୋଟିଏ ପଡ଼ିଶା ଘର ପୁଅଟିଏ ଆସି ଆମକୁ ଆମ୍ବ ମାଗିଥିଲା ଆମେ ତାକୁ ଦେଇନଥିଲୁ ସିଏ ରାଗରେ ଆମ ଉପରେ ଚିଡ଼ିକି ପଳାଇଥିଲା ତା'ପରେ ଆମେ ଆସି ପାଳ ଗଦାରେ ଖେଳିଲୁ ସିଏ ଆସି ସିଏ ପିଉସି ନାନୀଙ୍କ ଝିଅର ଗୋଡ଼କୁ ଭିଡ଼ି ଦେଇଥିଲା ସେ ଖସି ସେ ପଥର ଉପରେ ଖସି ପଡ଼ିଥିଲା ତା' ମୁଣ୍ଡଟି ଫାଟିଯାଇଥିଲା ସେମାନେ କିନ୍ତୁ ଆମକୁ ଦୋଷି କରୁଥିଲେ ଆମ ଘର ଲୋକ ମୋତେ ରାଗିଥିଲେ ତାକୁ ପିଉସି ନାନୀଙ୍କ ଝିଅକୁ ମେଡିକାଲ ନେଇ ପଳାଇଥିଲେ ସେ ପିଲାଟି ପଡ଼ିଶା ଘର ପିଲାଟି ମାନିଲା ନାହିଁ ସେ ପଳାଇଲା ତାଙ୍କ ଘରକୁ ଦଉଡ଼ିକି ମୋତେ ଆମ ଘର ଲୋକ ନେଇ ପାଠ ପଢ଼େଇବା ପାଇଁ ବସାଇ ଦେଇଥିଲେ ତା' ମୁଣ୍ଡରୁ ଏତେ ରକ୍ତ ବୋହୁଥିଲା ଯେ ଆମ ଘରେ ସମସ୍ତେ ମୋ' ଉପରେ ରାଗି ମୋତେ ମଧ୍ୟ ବାଡ଼େଇଥିଲେ ତା'ପରେ ତାକୁ ମେଡିକାଲରୁ ଆଣିବା ପରେ ତା' ମୁଣ୍ଡରେ ଗୋଟିଏ ଗୋଡ଼ି ରହିଯାଇଥିଲା ଯାହାକି ସିଏ ଚିହ୍ନ ହୋଇଯାଇଥିଲା ତା' ମୁଣ୍ଡରୁ ଗୋଡ଼ି ବାହାରିବା ପରେ ମଧ୍ୟ ସେ ଚିହ୍ନଟି ଗଲା ନାହିଁ ସିଏ ନାନୀଙ୍କ ଘରକୁ ଯିବା ପରେ ମଧ୍ୟ ତା ଘା' ଶୁଖିଗଲା ପରେ ବି ଚିହ୍ନ ରହିଛି ଯେବେ ବି ମୁଁ ତାକୁ ଦେଖୁଛି ମୋ'ର ସେଇ କଥା ମନେ ପଡ଼ୁଛି ସେ ସ୍ମୃତିକୁ ମୁଁ କେବେ ଭୁଲି ପାରିବି ନାହିଁ ସେଇଟା ମୋ'ର ଅଭୁଲା ସ୍ମୃତି